ଆଜ୍ଞା ନମସ୍କାର ଏଇଟା ପାନ୍ କାର୍ଡ଼୍ ଅଫିସ୍ କି ଆଜ୍ଞା ମୋର ପାନ୍ କାର୍ଡ଼୍ଟା ହଜିଯାଇଛି ଆଜ୍ଞା ମୁଇଁ ଗୋଟେ ସେ ଜବ୍ ଇଣ୍ଟରଭି୍ୟୁ ଗୋଟେ ଦେବା ପାଇଁ ଯିବାର ଅଛି ତ ପାନ୍ କାର୍ଡ଼୍ଟା ନିହାତି ଦରକାର ଆଜ୍ଞା ଆପଣ ଆଜି କୁଆଡ଼େ ଯିବେ ନାହିଁ ତ ଆଜ୍ଞା ଆପଣଙ୍କ ଅଫସ୍ ଖୋଲିଲାଣି କି ଆଜ୍ଞା ହଁ ହଁ ଆଜି କୁଆଡ଼େ ଯିବେ ନାହିଁ ହେଲେ ଆସୁଛି ହେଲେ ଆଜ୍ଞା ସେ ମୋର ପାନ୍ କାର୍ଡ଼୍ ହଜିଯାଇଛି ତାର୍ ବିଷୟରେ ଟିକିଏ ମୋତେ କହିବେ କ'ଣ କେମିତି କରିଲେ ମୋତେ ପାନ୍ କାର୍ଡ଼୍ଟା ଆଉ ଥରେ ମୋର ପାନ୍ କାର୍ଡ଼୍ର ପୁନଃମୁଦ୍ରଣ ପ୍ରକ୍ରିୟାଟା ଟିକିଏ କହିବେ ଆଜ୍ଞା କେମିତି କରିଲେ ହେବ ହଇ ମୁଇଁ ଉମେଶ ନାଏକ ଆଜ୍ଞା ମୋର ବାପାର ନା ଖଗେଶ୍ୱର ନାଏକ ମୋର ଗାଁ କଦବାକୋତ୍ରା ମୋର ପଞ୍ଚାୟତ ବି ଗାଧବାକତରା ଆଜ୍ଞା ଥାନାଟା ପାପଡ଼ାହାଣ୍ଡି ଜିଲ୍ଲା ନବରଙ୍ଗପୁର ଆଜ୍ଞା ପାନ୍ କାର୍ଡ଼୍ଟା ଜବ୍ ଇଣ୍ଟର୍ଭିଉ ଦେବା ପାଇଁ ଯିବା ପାଇଁ ନିହାତି ଦରକାର ଥିଲା ଆଜ୍ଞା ସେଇଟା ପାନ୍ କାର୍ଡ଼୍ ନଥିଲେ ତ ଜବ୍ ଇଣ୍ଟର୍ଭିଉ ଦେଇ ହେବ ନାହିଁ ନା ଆଜ୍ଞା ସେଇଟା ପାଇଁ କ'ଣ କଲେ ମୋର ସେ ପାନ୍ କାର୍ଡ଼୍ଟା ମିଳିଲେ ମୁଇଁ ଟିକିଏ ଇଣ୍ଟରଭିୟୁ ଦେଇପାରିଥାନ୍ତି ଆଜ୍ଞା ପାନ୍ କାର୍ଡ଼୍ ନିହାତି ଯେମିତି ହେଲେ ବି ଦରକାର ଆଜ୍ଞା କେତ ଦିନ ଭିତରେ କ'ଣ କଲେ ହେବ ଆଜ୍ଞା ମୋର କି ଆଜ୍ଞା ମୋର ନାଁ ଉମେଶ ନାୟକ ଆଜ୍ଞା ମୋର ଆଧାର୍ କାର୍ଡ଼୍ ନମ୍ବର୍ ଟୁ ଏଇଟ୍ ଡବଲ୍ ଜିରୋ ଡବଲ୍ ସିକ୍ସ୍ ଏଇଟ୍ ଫାଇଭ୍ ୱାନ୍ ସେଭେନ୍ ଫାଇଭ୍ ସେଭେନ୍ ଆଜ୍ଞା ଆର୍ ମୋର ପାନ୍ କାର୍ଡ଼୍ ନମ୍ବର୍ ଆଜ୍ଞା ମୋର ପାନ୍ କାର୍ଡ଼୍ ନମ୍ବର୍ଟା ହେଉଛି ଆଜ୍ଞା ସି ଜି ଏଚ୍ ପି ଏନ୍ ନାଇନ୍ ୱାନ୍ ଫୋର୍ ଜିରୋ ଏନ୍ ଆଜ୍ଞା ତା'ର ଜେରକ୍ସ ଫେରକ୍ସ କିଛି ବି ନାହିଁ ଆଜ୍ଞା ଟୋଟାଲି ହଜିିତ ଗଲା ଆଜ୍ଞା କ'ଣ କରିବି ସେଇଟା କ'ଣ କେମିତି କରିଲେ ସେଇଟା ପୁରା ମୋର ପାନ୍ କାର୍ଡ଼ଟା ଆର ଥରେ ମୋର ପାଇଁ ମୋତେ ମୁଇଁ ପାଇପାରିବି ଆଜ୍ଞା ପାନ୍ କାର୍ଡ଼୍ ନଥିଲେ ତ ଜବ୍ ଫବ୍ ବି ଇଣ୍ଟରଭିୟୁ ଦେଇ ହେବ ନାହିଁ ନା ଆଜ୍ଞା ତାଙ୍କେ ଜବ୍ ଇଣ୍ଟରଭିୟୁ ଦେବା ପାଇଁଁ ଗଲେ ପାନ୍ କାର୍ଡ଼୍ ଆଣ ବୋଲି କହୁଛନ୍ତି ଆଜ୍ଞା ଜେରକ୍ସ ବି ନାହିଁ କି ଅର୍ଜିନାଲ୍ ନାହିଁ ମୋର ତ ହଜିଯାଇଛି ଆଜ୍ଞା ସେଇଟା କ'ଣ କେମିତି କରିଲେ ହେବ ହେଲେ ଆଜ୍ଞା ଟିକିଏ କହିବେ କି କି ଆପଣଙ୍କ ରିଲେଟିଭ୍ରେ ଆପଣଙ୍କ ନବରଙ୍ଗପୁରରେ ଏମିତି ଆମର ପାନ୍ କାର୍ଡ଼୍ ଅଫିସ୍ରେ ଆପଣଙ୍କ କିଏ ଏମିତି ରିଲେସନ୍ ଲୋକ ଅଛନ୍ତି ବୋଲିି ଟିକିଏ କହିବେ କି ଆଜ୍ଞା ତାଙ୍କର ପାଖେ ଯଦି ଗଲେ ହେବ ବଲେ ମୋ ପାନ୍ କାର୍ଡ଼୍ ବିଷୟରେ ସେ ସମାଧାନ ଟିକିଏ ହେବ ବଲେ ଆଜ୍ଞା ହଁ ହଁ ଏମିତି ସେମିତି ପ୍ରୋସେସ୍ରେ କରିଲେ ହେବ ବୋଲି କହୁଛନ୍ତି ଆଜ୍ଞା ହଁ ହଁ ସେଇଟା ଏବେ ସାଙ୍ଗେ ସାଙ୍ଗେ ହୋଇଯିବ ନା ଆଜ୍ଞା ଓ ହୋ ଏମିତି ସେମିତି କଲେ ଗୋଟେ ଦିନ ଭିତରେ ବି ହୋଇଯିବ ହଉ ଠିକ୍ ଅଛି ହେଲେ ଆଜ୍ଞା ଆର୍ କ'ଣ ଏମିତି ଦେବା ପାଇଁ ପଡ଼ିବ କି ଆଜ୍ଞା ଡକ୍ୟୁମେଣ୍ଟ୍ ପୋକୁମେଣ୍ଟ୍ ଆହୁରି ଓ ହ ସେଇଟା ଅନ୍ଲାଇନ୍ ଫନ୍ଲାଇନ୍ ଆଉ ଥରେ କରବା ପାଇଁ ପଡ଼ିବ ନାହିଁ ତ ଆଜ୍ଞା ହଁ ହଁ ହଉ ଠିକ୍ ଅଛି ହେଲେ ଆଜ୍ଞା ଚେଷ୍ଟା କରିବି ଆଉ ଥରେ ଦେବି ଆହୁରି ସେ ଆଧାର କାର୍ଡ଼୍ ମୋର ଭୋଟର୍ କାର୍ଡ଼୍ ଫଟୋ ସେ ଜେରକ୍ସ୍ ଫେରକ୍ସ୍ ମୁଁ ଦେବି ଆଉ ଥରେ ଆପ୍ଲାଏ କରିଲେ ହେବ ତ ସେ ଆଗରଟା ଯଦି ବନ୍ଦ କରଲେ ହେଉ ସେଇଟା ସେ ନମ୍ବର୍ ଏକା ମୋତେ ମିଳିବ ନା ଆଜ୍ଞା ସେ ହଜିଲା ନମ୍ବର୍ରେ ଆଜ୍ଞା ହଉ ଠିକ୍ ଅଛି ଆଜ୍ଞା ଧନ୍ୟବାଦ ହଉ ରଖୁଛି ହେଲେ ଆଜ୍ଞା